ହଁ ଆପଣ ଫଟୋଗ୍ରାଫର୍ ଭାଇ କହୁଛନ୍ତି ତ ଆଜ୍ଞା ହଁ ତ ମୁଁ କ'ଣ କହୁଥିଲି କି ମୋ ଭଉଣୀର ବାହାଘର ତ ତ ଆପଣ ଆସିଥାନ୍ତେ ଫଟୋ ଉଠାଇଥାନ୍ତେ ବାହାଘର ଡେଟ୍ ହେଉଛି ଆମର ଫେବୃୟାରୀ ଷୋହଳରେ

ଆଜ୍ଞା ହଁ ହଁ ତ ପଇସା ଦିଆହେବ ଯେ ମୋ ଭାଇର ବି ଗୋଟେ ବାହାଘର ତ ଆପଣ ମୁଁ ଶୁଣିଛି ଆପଣଙ୍କର ନାଁ ବହୁତ ଚାରିଆଡ଼େ ଅଛି ତ ଭଲ ଫଟୋ ବି ଆପଣ ଉଠାନ୍ତି ତ ମୁଁ କହୁଥିଲି କି ଆପଣ ଆମର ଦୁଇଟା ବାହାଘରରେ ଆସି କାମ କରିଥାନ୍ତେ ତ ଆପଣ ଟିକେ କ'ଣ କମାଇଥାନ୍ତେ ପଇସାପତ୍ର ହଁ ପାଖାପାଖି ଆଜ୍ଞା ହଁ ତ ଆମର ପ୍ରି ୱେଡ଼ିଙ୍ଗଟା ହେଇଥାନ୍ତା ତ କେଉଁ କେଉଁ ଜାଗା ଆମର ଭଲ ରହିବ ଆପଣ କରିଥିବେ ବହୁତ ଜାଗା ହଁ ମୁଁ କରିଛି ଆପଣଙ୍କ ଆଖି ଆଗରେ କେଉଁଟା ଭଲ ଲାଗିବ ଆପଣ ବହୁତ ଜାଗା କରିଥିବେ ନା ତ ହଁ ହଁ ହଁ ମୁଁ ବି ଭାବୁଥିଲି ସେଇଟା ଗୋଟେ ଭଲ ଜାଗାଟେ ତ ସେଠି ବି କଲେ ହବ ଆମର ଅଛି ହଁ ଭଲ ଭଲ ଜାଗା ଅଛି ଆପଣ ମୋତେ କହିବେ ଆଉ ଦେଖିକି କେଉଁଦିନ କହିବେ ନହେଲେ ମୁଁ ଆପଣଙ୍କୁ ପରେ ଦେଖିକି କହିବି ଡେଟ୍ ରହୁଛି ଆମର ଫେବୃୟାରୀ ଷୋହଳରେ ଆଜ୍ଞା ତ ଆମର ହଳଦୀ ମେହେନ୍ଦୀ ରହିବ ବାହାଘର ବି ନା ଆଜି ତ ଆମର ହେଲା ଜାନୁଆରୀ ଚଉଦ ନା ଫେବୃୟାରୀ ଯାଇକି ଆର ମାସ ଷୋହଳରେ ରହୁଛି ତ ହଁ ହଁ ଆଡ଼ଭାନ୍ସ ଦେବି ଆଉ ଆଡ଼ଭାନ୍ସ ଦେଲେ ତ ଆପଣ ଆସିବେ କହୁଛନ୍ତି ଆଉ ବୁଝୁଥିବେ ଆଉ କହୁଛୁ ତ ଦୁଇଟା ଲଗାତର ବାହାଘର ଅଧିକ ଟିକେ ପଇସାପତ୍ର ଖର୍ଚ୍ଚ ହବ